ହଁ ହ୍ୟାଲୋ ସାର୍ ବଲାଙ୍ଗୀର୍ ହସ୍ପିଟାଲ୍ ବଲାଙ୍ଗୀର୍ ହସ୍ପିଟାଲ୍ ଲାଗିଛି ତ ବୋଲେ ସାର୍ ଏଇଟା ମୋର ଗୋଟେ ଅପରେସନ୍ କରିବାର ଥିଲା ତ ହେଲେ କାଣା କାଣା ସୁବିଧା ଅଛି ଟିକେ କୁହନ୍ତୁ ତାହାଲେ ପଥୁରି ହେଇଛି ତ ବୋଲେ ଟେଷ୍ଟ କରିଥିଲି କି ହଁ ଏଇଟା ଆଗରୁ ପୁରା ଦେଖିଥିଲି ସେ ଭଲ୍କରି ନାଇଁ ଜଣା ପଡ଼ିଲା ନାଇଁ ଛାଡ଼ିଲା ବେଶୀ ମେଡ଼ିସିନ୍ ଦେଇଥିଲି ବୋଲେ ସେଥି ନହେଲେ ନାଇଁ ହଁ ହଁ ସାର୍ ହଁ ଫ୍ୟାସିଲିଟି କେନ୍ତା ଅଛି ଆରୁ ଅପରେସନ୍ଟା ଭଲ୍କରି ହେଇପାର୍ବା ବୋଲି ପଚାରୁଛି

ସାର୍ କିନି୍ କିନ୍ କଥା ହଁ ସାର୍ ହଁ ହଁ ସାର୍ ଅଛି ଏଟା ହଁ ସାର୍ ହଁ ବୋଲା କିନି ବୋଲେ ଅଣ୍ଟା କିନି ଯେ ଆରୁ ଯେ କିଡ଼ନୀ ଆଡ଼େ ବହୁତ୍ ଦରଜ ହେଉଁଛି ବୋଲେ ଆଜ୍ଞା ଚେକ୍ଅପ୍ କରିଥିଲି ତ ହେନ୍ତା ବୋଲିଥିଲି ବୋଲେ କିଡ଼ନୀ ପଥୁରି ହେଇଛି ବୋଲିକିରି ହଁ ସାର୍ ତାହାଲେ ଇହାଦେ ଦରଜ ଲାଗିଲେ ମୁଇଁ ଲାଗିଯିବା ଦଶ କୋଡ଼ିଏ ଦିନ୍ ଭିତରେ ଗଲେ ହବା କି ଜଲ୍ଦି ଗଲେ ହେବା ସାର୍ ହଁ ସାର୍ ତାହାଲେ ଏଇଟା ସବେ ସବେ ଯିବୁଁ କି ମୁଁ ଏକେଲା ଗଲେ ଭି ହେବା ବୋଲେ ସାର୍ ହଁ ସାର୍ ପହେଲା କି ନାଇଁ ସାର୍କେ କେବେ କେତେ ଟାଇମ୍ରେ ଗଲେ ହବ ପୁଣି କେନ୍ ଦିନେ ଗଲେ ହବ ସାର୍ ଫ୍ରି ଥିବ ସେଇଟା ହଁ ସାର୍ ହଁ ବୋଇଲେ କେନ୍ ଡେଟ୍ ଫିକ୍ସଡ଼ କରି ଦେଇଥିଲେ ଟିକେ ହେଇଥିତା ମୋର ବୋଲ୍ତ ନାଇଁ ହଁ ସାର୍ ବୋଇଲେ ମୁଁ ଇନୁ କଥା ଲାଗୁଛି ଆରୁ ଦୁଇ ତିନ୍ ଦିନ୍ ଭିତରେ ମୁଁ ଆପଣଙ୍କୁ ଫୋନ୍ କରିକି ମୁଁ କହୁଛେଁ ସାର୍ ବୋଲେ ହଁ ବୋଲେ ଯାଉଛୁ ଆଚ୍ଛା ଠିକ୍ ଅଛି ସାର୍ ହଁ ସାର୍ ହଁ ଠିକ୍ ଅଛି ହଁ ହଁ ସାର୍ ହଁ ସାର୍ ଠିକ୍ ଅଛି କାଟୁଛି ସାର୍